ଆଜିକାଲି ଦୁନିଆରେ ଓଡ଼ିଆ ଭାଷାରେ ବର୍ତ୍ତମାନ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେମିତିକି ଗୋଟେ ଯାଗାରେ ଭାଷଣ ଦିଆଯାଉଛି ବହୁତ ଲୋକଙ୍କ ପାଇଁ ଆୟୋଜନ ହେଇଛି ବହୁତ ଲୋକ ଆସିଛନ୍ତି କିନ୍ତୁ ଭାଷଣ ସଭାରେ ଭାଷଣ ଦିଆ ହେବା ଆରମ୍ଭରୁ ଆସ୍ତେ ଆସ୍ତେ ଲୋକମାନେ ସବୁ ପଳେଇ ଯାଉଛନ୍ତି କାରଣ କାହାକୁ ସେ ଭାଷଣଟା ଭଲ ଲାଗୁନାହିଁ କି କିଏ ସେ ବିରୋଧ କରିକି ସେ ଜିନିଷଟା ହେଇ ଏ କଥା କହୁଛି ୟା କଥାର ମୂଲ୍ୟ କିଛି ନାହିଁ ପଳେଇ ଯାଉଛି ତେଣୁକରି ଲୋକ ପଳେଇଗଲା ପରେ ଯେଉଁ ସଙ୍ଗଠନ ସେଇ ସଭାଟାକୁ ଡାକିଛି ଯେ ତା'ର ଯିଏ ଆସିଛି ସେ ଏତିକି ସମୟ ଏଇ ଜିନିଷଟା କହିବ ଲୋକମାନଙ୍କୁ ବୁଝେଇବ ସେ ଠିକ ବୁଝାଉନି ଲୋକମାନଙ୍କ ମନକୁ ଆସୁନି ଲୋକମାନେ ପଳେଇ ଯାଉଛନ୍ତି ତା'ପରେ ଯିଏ ସେଇଟା ଆୟୋଜ କରିଛି କରିଛି ଆୟୋଜନ କରିଛି ଯେ ଲୋକ ତା'ର କମିଗଲା ପରେ ସେ ତାକୁ ଠିକ୍ ପାରିଶ୍ରମିକ ଦେଉନି ତେଣୁକରି ବକ୍ତା ମାନଙ୍କର ସେ ସମସ୍ୟା ଗୋଟାଏ ହେଉଛି ତ ଇଏ ବକ୍ତୃତା ଦେଲା ଯେ ଇଏ ଭଲ ଦେଲାନି ଲୋକମାନେ ଶୁଣିବାକୁ ଆଗ୍ରହ କଲେନି ଯାଗା ଛାଡ଼ିକି ପଳେଇଗଲେ ତେଣୁକରି ପୁଣି ତାକୁ ଆଉ ଗୋଟେ ଯାଗାକୁ ଗଲାବେଳକୁ ତାକୁ ଲୋକ କେହି ଡାକୁ ନାହାଁନ୍ତି ଭଲ ଦେଇପାରୁନି ଲୋକଙ୍କୁ ମାନେ ଲୋକଙ୍କର ଆଗ୍ରହ ହେଉନି ତା ଭାଷଣ ଶୁଣିବା ପାଇଁ ଦେ ଅଲଗା ଜଣକୁ ଡାକିବା ସିଏ ସେଠୁ ଗଲା ଯଦି ଲୋକଙ୍କୁ ଭଲ କହିକି କହିପାରିଲା ତା କଥାଟା ଲୋକ ଭଲ ବାଗରେ ବୁଝି ପାରିଲେ ସେଠି ଲୋକ ବହୁତ ହେଲେ ବହୁତ ହେଲାପରେ ତା'ର ନାଁ ବଢ଼ିଲା କିନ୍ତୁ ଯଦି ଭଲ ବାଗରେ ନକହି ପାଇଲା ଲୋକମାନେ କମିକମି ଗଲେ ଲୋକମାନେ କମିଯିବା ଦ୍ଵାରା

ତେଣୁକରି ସେଇଠି ଗୋଟେ ତାଙ୍କର ସମସ୍ୟା ହେଲା ସେ ଲୋକଟି ତା'ର ଚଳିବା ପାଇଁ ବି ସମସ୍ୟା ହେଲା ଦେ ମୁଁ ଭାଷଣ ଦେଲା ଦ୍ଵାରା ଲୋକମାନେ ତାଙ୍କର ତା ଭାଷଣ ଶୁଣିବାକୁ ଭଲ ପାଉନାହାଁନ୍ତି କି ସେ ଭଲ ବାଗରେ କହିପାରୁନି ଲୋକମାନେ ତା ପ୍ରତି ତା ଭାଷଣ ପ୍ରତି ଆଗ୍ରହ ହେଉନାହାଁନ୍ତି କି ଲୋକ ଅଧିକା ଯାଉନାହାଁନ୍ତି